ହଁ ମୁଁ ଏଇ ଯେଉଁ ଟିକିଏ ଭଡ଼ାରେ ଯିବା ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ହଁ ହଁ କେତେ ନା ମ ଏତେ ଟଙ୍କା କ'ଣ କହୁଛନ୍ତି ଆମେ ତ ଯାଇଥିଲୁ ଦୁଇ ସପ୍ତାହ ପୂର୍ବରୁ ଯାଇଥିଲୁ ତିନିଶହ ଟଙ୍କା ଦେଇଥିଲୁ ଆଉ ଏବେ କ'ଣ କହୁଛନ୍ତି ତମେ କ'ଣ କହୁଛ ଚାରିଶହ ଟଙ୍କା ସେଠିକି ଯଦି ଚାରି ସେଠିକି ଯଦି ଚାରିଶହ ନେବେ ତା'ହେଲେ ନନ୍ଦନକାନନକୁ କେତେ ନେବେ ନା ମ ଏତେ ହୋଇପାରିବନି ଆଉ ଧଉଳି ସବୁଆଡ଼େ ସେଆଡ଼େ ବୁଲିକି ଆସିଲାବେଳେ କେତେ ନେବେ ଟୋଟାଲି ହଜାରେ ଟଙ୍କା ସମୁଦାୟ ମିଶିକି ହଜାରେ ନା ମ ବେଶୀ ପଇସା ହୋଇଯାଉଛି ଟିକିଏ କମ୍ କରନ୍ତୁ ନା ନାଇଁ ହଜାର ଦେଇପାରିବିନି ସାତଶହ ଟଙ୍କା ଦେବି ନା ନା ସେ ଖଣ୍ଡଗିରି ଉଦୟଗିରି ନନ୍ଦନକାନନ ଧଉଳିଗିରି ସବୁଆଡ଼େ ବୁଲିକି ଆସିବୁ ସାତଶହ ଟଙ୍କା ଦେବୁ ନା ନା ବେଶୀ ପଇସା କହିଦେଉଛନ୍ତି ଏଇ ଦୁଇ ସପ୍ତାହ ପୂର୍ବରୁ ଯାଇଥିଲୁ ଆମେ ନେଇଥିଲେ ଏତିକି ପଇସା ଆଉ ଏବେ କ'ଣ ଏତେ କହୁଛନ୍ତି ଆଉ ସେ ବଢ଼ୁ ଅ ହଉ ଠିକ୍ ଅଛି ହ ହଉ ଆଠଶହ ଟଙ୍କା ହଉ ପଛେ ଦେବି ଆଉ

କେତେବେଳ ଏଇ ସକାଳୁ ସାତଟାରେ ଯିବା

କେତେ ଟାଇମ୍ କେତେ ଟାଇମ୍ ଲାଗିବ ସବୁ ବୁଲିବା ପାଇଁ ଖାଇବା ପାଇଁ ଆମେ ଦେବୁ ନା ତୁମେ ନିଜେ ଖାଇବା ପାଇଁ ରାସ୍ତାରେ ହୋଟେଲ୍ ଫୋଟେଲ୍ ବ୍ୟବସ୍ଥା ଅଛି ତ ହଉ ଆମେ ହଉ ହଉ ଆମେ ଜାଣିନୁ ଟିକିଏ ବୁଲେଇକି ଦେଖେଇଦେବେ ସବୁ